ଯେପରି ଆମ ଭାରତରେ ଯେପରି ଆମ ଭାରତରେ ସବୁ ଅଲଗା ଅଲଗା ରାଜ୍ୟରେ ଅଲଗା ଅଲଗା କଲଚର୍ ଅଛି ଅଲଗା ଅଲଗା ଲାଇଫ୍ ଷ୍ଟାଇଲ୍ ଅଛି ତ ଆମ ଓଡ଼ିଶାରେ ଆମ ଓଡ଼ିଶାରେ ମଧ୍ୟ ଅଲଗା ଅଲଗା ଜାଗାରେ ଅଲଗା ଅଲଗା ଡିଷ୍ଟ୍ରିକ୍ ଅଲଗା ଅଲଗା ଅଞ୍ଚଳରେ ଅଲଗା ଅଲଗା ଲାଇଫ୍ ଷ୍ଟାଇଲ୍ ଅଛି ତ ସେ ସେ ସେ ଜିନିଷକୁ ଜାଣିବା ପାଇଁ ମୁଁ ଆଜି ଆପଣଙ୍କୁ ସବୁ କହିବି ଶୁଣନ୍ତୁ ଆମର ଅଞ୍ଚଳରେ ଆଗ ମୁଁ କିଛି ନାଁ କହିଦେଉଛି ଦକ୍ଷିଣ ଅଞ୍ଚଳ ଏବଂ ପୂର୍ବଘାଟର ଶେଷ ଘନ ଜଙ୍ଗଲ ଉପକୂଳ ଅଞ୍ଚଳ ଏବଂ ବେଳାଭୂମି ତ ଏଇ ବହୁତ ମୁଁ ଯାହା ଜାଣିଛି ଆମର ଯେଉଁ ପୁରୀ ଅଛି ସେହି ସ୍ଥାନ ଟିକେ ସମତଳ ଅଞ୍ଚଳ ସମତଳ ହଁ ୟା ସମତଳ ଅଞ୍ଚଳ ଟିକେ ଅଛି ବେଶୀ ନାହିଁ ସମତଳ ଅଞ୍ଚଳ ଅଛି ତ ଦକ୍ଷିଣ ଅଞ୍ଚଳ ଦକ୍ଷିଣ ଯେଉଁ ଅଞ୍ଚଳଟା ଅଛି ସେ ଅଞ୍ଚଳଟା ଅଛି ଟିକେ ମାନେ ପାହାଡ଼ ପାହାଡ଼ ଭଳିଆ ଅଛି ଯେଉଁକି ଟିକେ ବହୁତ ପାହାଡ଼ ପାଖ ପଥର ତ ସେ ସେ ଭଳିଆ ଅଞ୍ଚଳ ଅଛି ଉପକୂଳ ଅଞ୍ଚଳ ଏବଂ ଉପକୂଳ ଅଞ୍ଚଳରେ କିଛି ନାହିଁ ଉପକୂଳ ଅଞ୍ଚଳରେ କ'ଣ ହୁଏ ମାଟି ଯେଉଁ ଦ୍ୱାରା ଉର୍ବର ରହେ ଉପକୂଳ ଅଞ୍ଚଳରେ ମାଟି ଉର୍ବର ରହେ ମାଟି ଉର୍ବର ରହିଲେ କ'ଣ ହୁଏ ଉପକୂଳ ମାଟି ଉର୍ବର ରହିବା ଦ୍ୱାରା ଉପକୂଳ ଅଞ୍ଚଳରେ ଚାଷ ଭଲ ହୁଏ ଓ ବେଳାଭୂମି ବେଳାଭୂମି ଆମର ବେଳାଭୂମି ଆମ କିଛି ନାହିଁ ବେଳାଭୂମି ଓ ମୁଁ ଯାହା ଜାଣିଛି ଉପକୂଳ ଅଞ୍ଚଳରେ ଯେଉଁ ଚାଷୀ କୃଷି ଉପକୂଳ ଅଞ୍ଚଳରୁ ବହୁତ ଯିଏ ଆମ ଖାଇବାକୁ ମିଲିଥାଏ ଉପକୂଳ ଅଞ୍ଚଳରେ ବହୁତ କୃଷକ କୃଷକ ହୋଇଥାନ୍ତି କାରଣ ତା'ର ମାଟି ଉର୍ବର ହେଇଥାଏ ତ ସେମାନେ ବହୁତ ଚାଷ କରନ୍ତି ଓ ଏମିତି ଏମିତି ବି ଜଣେ ଜଣେ ଅଛନ୍ତି ସେମାନେ ଚାଷ କରି ପୁରା ଭାରତକୁ ତାଙ୍କର ପନିପରିବା କିମ୍ବା ଫଳମୂଳ ପଠାଇଥାନ୍ତି